ଓଡ଼ିଆ ଭାଷାଟି ଭାରତର ସରକାରୀ ଭାଷା ହିନ୍ଦୀ ସହିତ ବହୁତ ସାମଞ୍ଜସ୍ୟ ଏବଂ ପାର୍ଥକ୍ୟ ରହିଛି ଯାହାକି ଗୋଟେ ସମାଲୋଚନା ଦୃଷ୍ଟିରୁ ସାପେକ୍ଷ ନୁହେଁ ଲୋକମାନେ ଓଡ଼ିଶା ଭାଷା ସହିତ ବହୁତୁ ପ୍ରଚଳିତ ଯଦି ଜଣେ ଓଡ଼ିଶାର ବାସୀ ସେ କୌଣସି କେନ୍ଦ୍ର ସରକାରର ଦଫତରକୁ ଯାଏ ବା ଅଫିସ୍କୁ ଯାଏ ତ ତାହାକୁ ଏଇ ଭାଷାରେ ବାଧକ ସୃଷ୍ଟି କରିଥାଏ ଯାହାକି ଓଡ଼ିଆ ଭାଷା ହେଇଥିଲେ ତାକୁ ଅତ୍ୟନ୍ତ ଆବଶ୍ୟକ ଏବଂ ସୁବିଧା ହୋଇଥାନ୍ତା ଯାହାକି ହିନ୍ଦୀ ଭାଷାରେ ଥିବା ଯୋଗୁ ତାକୁ କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଛି ତ ଏଇଭଳି ତୁଳନାତ୍ମକ ରହିଛି ଓଡ଼ିଆ ଭାଷା ସହିତ